ହ୍ୟାଲୋ ଓହୋ ହଁ ହଁ ଭଲ ଲାଗୁଛି ସେଇଠି ବାଘ ଭାଲୁ ଆଉ ହେଲା ହରିଣ ଯେ ଗଣ୍ଡା ଆମକୁ ସେଠି ଯାହା ବି ପସନ୍ଦ ହୁଁ ନା ସେଇଠି ଅଛି ସେଇଠି ଅଛି ଯିଏ ଭିତରେ ଯେଉଁ ବରେହି ପାଣି ସେ ଯୋଉଁ ଝରଣା ପାଣି ପଡ଼ୁଛି ଆଉ ସେଇଠି ଆସିକି ଯେଉଁ ସବୁ ବାଘ ଇଏ ଜୀବଜନ୍ତୁ ମାନେ ପାଣି ପିଉଛନ୍ତି ଆଉ ଆଉ ସେଇଠି ଯେଉଁ ଜାତୀୟ ଉଦ୍ୟାନଟା ସେଇଠି ଯେଉଁ ପରିବେଶ ସେମାନଙ୍କୁ ହଁ ୱେଷ୍ଟବେଙ୍ଗଲ ହଁ ୱେଷ୍ଟବେଙ୍ଗଲ

ଭଲ ହଁ ଆଜ୍ଞା

ସେଇଠି ଯେଉଁ ସେଇ ଯେ ଶିମିଳିପାଳ ଯାଅ ଜାତୀୟ ଉଦ୍ୟାନ ଆଉ ସେଠିକାର ଯେଉଁ ବାତାବରଣ ଆଉ ସେଇଠି ଯେଉଁ ସବୁ ଜୀବଜନ୍ତୁମାନଙ୍କୁ ଖୁଲା ଛାଡ଼ି ଦିଆହେଇଛି କାହାରିକୁ ଚିଡ଼ିଆଖାନା ଭିତରେ କେହିନାହାନ୍ତି ସେଠୁ ସେଇଠୁ ଯେଉଁ ପଡ଼ୁଛି ଉପରୁ ଯେଉଁ ପାଣିଟା ସେଇଠି ପଡ଼ୁଛି ଯେ ଝରଣାଟା ତାକୁ ଯେଉଁ କୁହାହେଇଛି ବରେହି ପାଣି ଆଉ ସେଇଟା ବି ଗୋଟେ ସେଇଟା ଆମ ଆନ୍ତର୍ଜାତିକ ସ୍ତରରେ ଗୋଟେ ଜାତୀୟ ଉଦ୍ୟାନ ଓଡ଼ିଶାରେ ଓଡ଼ିଶାରେ କହିବାକୁ ଗଲେ ସେଇଟା ଗୋଟେ ଜାତୀୟ ଉଦ୍ୟାନ ଆଉ ତାକୁ ୱେଷ୍ଟବେଙ୍ଗଲର ସୁନ୍ଦରବନ ସହିତ ଯୋଡ଼ି ଦିଆଯାଇଛି ଆଉ ସେଇଠି ଯେଉଁ ପଶୁପକ୍ଷୀମାନେ ସେ

ନା ନା ଦେଖିବା ଆଉ ସେଇଠି ଯେଉଁସବୁ ପଶୁପକ୍ଷୀମାନେ କାରଣ ତାଙ୍କ ନିଜର ସେଇଠି କାହାକୁ ଆବଦ୍ଧ କରିବେ ନା କାହାକୁ କାହାକୁ ଆବଦ୍ଧ କରିକି ରଖା ରଖା ହେଇନାହିଁ

ହଁ ଆଜ୍ଞା ଠିକ୍ ଅଛି